ନୟାଗଡ଼ ଜିଲ୍ଲାରେ ମୁଖ୍ୟତଃ ବିଭିନ୍ନ ପ୍ରକାରର ଭାଷା ଦେଖିବାକୁ ମିଳେ ବିଭିନ୍ନ ପ୍ରକାରର ଜାତି ଦେଖିବାକୁ ମିଳେ ବିଭିନ୍ନ ସମସ୍ତଙ୍କ ଭାଷା ଅଲଗା ଅଲଗା ହୋଇଥାଏ କିନ୍ତୁ ସମସ୍ତେ ଆମେ ଏକ ଏକା ଯଦି ଜାତି କଥା ଦେଖିବା ଆମେ ଜେନେରାଲ କାଟାଗୋରି ଯେମିତିକି ଖଣ୍ଡାୟତ ହେଉ ପାଣ ହେଉ ହାଡ଼ି ହେଉ ବିଭିନ୍ନ ପ୍ରକାର ଜାତି ଦେଖିବାକୁ ମିଳିଥାନ୍ତି ଓବିସି କାଟାଗୋରି ଏସସିଏସଷ୍ଟି କେଟାଗୋରି ସବୁପ୍ରକାର ଜାତି ଦେଖିବାକୁ ମିଳିଥାନ୍ତି କିନ୍ତୁ ବର୍ତ୍ତମାନ ସ୍ଥିତିରେ ଭାଷା ଭାଷା ବିଭିନ୍ନ ପ୍ରକାରର ଭାଷା ଦେଖିବାକୁ ମିଳେ କିନ୍ତୁ ଆମେ ଏକ ଆମ ଭିତରେ ଏକତା ଅଛି ନୟାଗଡ଼ ଜିଲ୍ଲାରେ ସମସ୍ତଙ୍କ ଭିତରେ ସମସ୍ତେ ଏକା ଜାଗାରେ ସହବସ୍ଥାନ କରନ୍ତି ସମସ୍ତେ କଥାବାର୍ତ୍ତା ମଧ୍ୟ ହୁଅନ୍ତି ଭାଷା ଓ ସଂସ୍କୃତି କୁ ମଧ୍ୟ ମାନେ ଭାଷା ଅଲଗା ହେଲେ ମଧ୍ୟ ଆମେ ସମସ୍ତେ ଏକ